ମୋର ରୋଜଗାର ମୁଁ ଦିନକୁ ପାଞ୍ଚଶହ ଟଙ୍କା କମାଏ ମାସକୁ ଏମତି ପାଞ୍ଚଶହ ଛଅଶହ କମାଏ ମାସକୁ ହଏ ଏମତି ପନ୍ଦର କୋଡ଼ିଏ ହଜାର ହେଇଯାଉଛି ଔଷଧ ଆମର ଗମେଣ୍ଟ ହସ୍ପିଟାଲରେ ଔଷଧ ଭଲ ଭଲ ଔଷଧ ମିଳେ ଭଲ କାମ କରେ ଆମେ ମାସକୁ କିମ୍ୱା ବର୍ଷକୁ ଜର ହଉ ମୁଣ୍ଡ ବଥା ହଉ ଯେକୌଣସି ଏମିତି ରୋଗ ହେଲେ ବି ଆମେ ଗମେଣ୍ଟ ହସ୍ପିଟାଲରେ ଯାଉ ସେଠି ଭଲ ଡକ୍ଟର ବି ଭଲ ଦେଖିକି ଭଲ ଭଲ ଔଷଧ ଦିଅନ୍ତି ଆମେ ଖାଇକି ଶୀଘ୍ର ଟିକେ ଭଲ ହେଇପାରୁ ଆମର ଖର୍ଚ୍ଚ ବାର୍ଚ ବି କମ୍ ହୁଏ ଆମର ଇନକମ୍ଟା ପାଞ୍ଚଶହ ଛଅଶହରୁ କେବେ କେମିତି ଅଧିକା ହେଇ ଯାଏ ଏମିତି ଚାଲିଛି ଆଉ ଆମର ମେଡ଼ିକାଲରେ